ହଁ ନମସ୍କାର ହଁ ହଁ କଥା ହେଇପାରିବା ଯେ ତୁମ ଫାଷ୍ଟ୍ କ'ଣ ଖାଇଥିଲ ନା କ'ଣ କ'ଣ କେମିତି ଫାଷ୍ଟ୍ ଷ୍ଟାର୍ଟିଙ୍ଗ୍ ହେଲା ହଉ ଠିକ୍ ଅଛି ଡକ୍ଟର୍ ଆସିଲେ ପ୍ରେସକ୍ରିପ୍ସନ୍ ଲେଖିଦେବେ ଆପଣ ଇଏ କରିବେ ହେଲା ଆସିବେ ଟିକେ ଅଧଘଣ୍ଟା ଲାଗିବ ତ ଆପଣ ହଁ ସେମତି ପଳାଇଆସନ୍ତୁ ଆମେ ଲେଖିକି ଦେଇଦେବୁ ମେଡ଼ିସିନ୍ କ'ଣ ଲେଖିକି ଦେଇଦେଲେ ଆପଣ ଆସିକି ନେଇଯିବେ ଯିବେ ନାଁ ପ୍ରାଇଭେଟ୍ରେ ହିଁ କିଣିବାକୁ ପଡ଼ିବ ତୁମେ କେଉଁଠି ରହୁଥିଲ କି ଓହୋ ଯଦି ଆସିବ ଯଦି ତ କାହାକୁ ଧରିକି ଆସ ଆଉ ଏକଲା ଆସନି ଏତେଦୂରରୁ ଆସୁଛନା ତ ଆହୁରି କ'ଣ ବି ହେଇପାରେ ତ ସେଥିପାଇଁ ଆଉ କାହାକୁ ହେଲେ ଧରିକି ଆସ ହଉ ହଉ ଆସିବେ ଅଧଘଣ୍ଟା ପରେ ଆସିବେ ତ ଆପଣ ଆସନ୍ତୁ ଆସିକି ଦେଖାକରିକି ଯାଆନ୍ତୁ ଡକ୍ଟର୍ଙ୍କୁ ବୁଝନ୍ତୁ ଆଉ ଆପଣ ବାହାରର ଖାଦ୍ୟ ବେଶୀ ଖାଆନ୍ତୁ ନାହିଁ ବୋଲି ଇଏ ଫୁଡ଼୍ ପଏଜନ୍ ହେଇପାରେ ତ ଦେଖିକିରି ଖାଇବାରେ ଇଏ କରନ୍ତୁ ମେଡ଼ିସିନ୍ ବି ଏତେ ଖାଇବାଟା ଠିକ୍ ନୁହେଁ ତ ଡକ୍ଟର୍ ଏବେ ମୁଁ ଏବେ କହିଥିଲି ଠିକ୍ ନାହିଁ ନା ତ ସେଥିପାଇଁ ଡକ୍ଟର୍ ହିଁ ଆସିଲେ କହିଲେ ଆପଣ ନେଇକିନା ଗଲେ ବି ଠିକ୍ ଥିବ ଆଉ କ'ଣ ଲୋକାଲ୍ ଭିତରେ ହେଇ ତ ତାଙ୍କେ ଯାଇଛନ୍ତି ଖାଇବା ପାଇଁ ତ ଆସିଲେ ଆପଣ ଅଛନ୍ତି କହିବି ହଁ ହଁ ଆଉ ବି ଯଦି ବି କ'ଣ ଦରକାର ଥିବ ତ ଫୋନ୍ କରନ୍ତୁ ଯଦି